ହ୍ୟାଲୋ ସାର୍ ଆପଣଙ୍କର ଗୁଣ୍ଡିଚା ରେଷ୍ଟୁରାଣ୍ଟରୁ ପୂର୍ବ ଥର ମୁଁ ଖାଇଥିଲି ବିରିଆନୀ ବହୁତ ଟେଷ୍ଟ ଥିଲା ସେଥିପାଇଁ ଆଜି ମୋତେ ରାତି ନଅଟାରେ ବିରିଆନୀ ପାର୍ସଲ୍ ଦେବ